ଯେତେବେଳେ ବିଭିନ୍ନ ଲୋକମାନଙ୍କ ବିଭିନ୍ନ କାରଣରୁ ମୁଣ୍ଡ ବିନ୍ଧେ ସେଥିପାଇଁ ଗାଁରେ ଜଣେ ଦୁଇ ଜଣ ବୈଦ ଅଛନ୍ତି ଆଉ ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଉପଚାରକୁ ପ୍ରୟୋଗ କରିବା ପାଇଁ ଉପଦେଶ ଦିଅନ୍ତି ସେହି ଘରୋଇ ଉପଚାର ମଧ୍ୟରେ ହେଲା ଉଷୁମ ପାଣିରେ ସେକ ଦିଅନ୍ତି ମୁଣ୍ଡ ବିନ୍ଧିଲେ ଆଉ ବିଭିନ୍ନ ତୈଳ ଯେଉଁ ଅଛି ସେ ତୈଳକୁ ମଧ୍ୟ ମୁଣ୍ଡରେ ମାଲିସ କରନ୍ତି ଆଉ ସେ ମୁଣ୍ଡଟାକୁ ମଧ୍ୟ ଗୋଟିଏ ସୁତା ଦ୍ୱାରା ମଧ୍ୟ ବାନ୍ଧନ୍ତି ବାନ୍ଧିଲେ କିଛି ମୁଣ୍ଡ ବିନ୍ଧା ଲାଘବ ହୋଇଯାଏ ଆଉ ଯେତେବେଳେ ବାମ୍ଫ ଦିଅନ୍ତି ଯେଉଁ ଗରମ ସେକ ଦିଅନ୍ତି ସେଥିରେ ମଧ୍ୟ ମୁଣ୍ଡ ବିନ୍ଧାଟା ବହୁତ ପ୍ରକାର କମିଯାଏ ତେଣୁ ଆମ ଗାଁର ଲୋକମାନେ ସେହି ବୈଦଙ୍କଠାରୁ ବିଭିନ୍ନ ପ୍ରକାର ଉପଦେଶ ଶୁଣି ମୁଣ୍ଡ ବିନ୍ଧିଲେ ତାଙ୍କ ପାଖକୁ ଯାଆନ୍ତି ଏବଂ ସେହି ଅନୁଯାୟୀ ବିଭିନ୍ନ ପ୍ରକାର ଘରୋଇ ଉପଚାର କରିବା ପାଇଁ ମଣନ୍ତି ତେଣୁ ସେମାନେ ମୁଣ୍ଡ ବିନ୍ଧିଲେ ଅନ୍ୟ ଲୋକମାନଙ୍କୁ ମଧ୍ୟ ଉପଦେଶ ଦିଅନ୍ତି ସେହିସବୁ ଘରୋଇ ଉପଚାର କରିବା ପାଇଁ